ସନ୍ତରଣ ଏବଂ କ୍ରିକେଟ୍ ମଧ୍ୟ ଆମେ ଖେଳୁ ଯେହେତୁ ଆମେ ଗୋଟିଏ ଟ୍ରେନିଂ ସେଣ୍ଟର୍ରେ ଅଛୁ ସେଥିପାଇଁ ଆମେ କ୍ରିକେଟ୍ ମଧ୍ୟ ଖେଳୁ ସନ୍ଧ୍ୟାବେଳ ଆମର କ୍ଲାସ୍ ସରିଲା ପରେ ଚାରିଟାରୁ ଛଅଟା ଆମେ କ୍ରିକେଟ୍ ଖେଳୁ ସନ୍ତରଣ କରୁ ବିଭିନ୍ନ ପ୍ରକାର ଯୋଗ ବ୍ୟାୟାମ ଏସବୁ ଅଭ୍ୟାସ କରୁ ଏବଂ ଏହିସବୁ କରିବା ଦ୍ୱାରା ଆମେ ଫିଟନେସ୍ ରହିବା ପାଇଁ ଏସବୁ କରିଥାଉ ଆମେ କୌଣସି ସାମାନ୍ୟ ଥଣ୍ଡା ଜ୍ୱର ଏଗୁଡ଼ାକ ସବୁ ଆମକୁ ବହୁତ ଜଲଦି ହୁଏ ନାହିଁ ଏବଂ ଏହିସବୁ କାର୍ଯ୍ୟକଳାପ କରିବା ଆମର କୋ କରିକୁଲାର୍ ଆକ୍ଟିଭିଟି ଯାଉଛି ଆଉ ଆମେ ଝିଅମାନେ ମଧ୍ୟ କ୍ରିକେଟ୍ ଖେଳିବାକୁ ଟ୍ରାଏ କରୁ ବ୍ୟାଡ଼ମିଣ୍ଟନ୍ ଖେଳୁ ଏବଂ ଯୋଗ ବ୍ୟାୟାମ ବିଭିନ୍ନ ପ୍ରକାର କରିଥାଉ ଏବଂ ପିଲାମାନଙ୍କୁ ଶିଖାଇବାକୁ ଶନିବାର ମଧ୍ୟ ଆମେ ନୂଆ ନୂଆ ଯୋଗ ବ୍ୟାୟାମ ଟ୍ରିକ୍ଗୁଡ଼ାକ ଆପଣାଉ ଯାହାଦ୍ୱାରାକି ଆମେ ପିଲାମାନଙ୍କ ପାଖକୁ ଯାଇକରି ପିଲାମାନଙ୍କୁ ମଧ୍ୟ ଶିଖାଇଥାଉ ଯୋଗ ବ୍ୟାୟାମର କରିବାର ଉପକାରିତା ମଧ୍ୟ ତାଙ୍କୁ ବୁଝାଇଥାଉ ଯେହେତୁ ତାଙ୍କୁ ବୁଝାଇବାକୁ ପଡ଼େ ସେଥିପାଇଁ ଆମକୁ ନିଜକୁ ମଧ୍ୟ ସେଇଟା କରିବାକୁ ପଡ଼େ ତ ଆମେ ସେହି ସବୁ କାର୍ଯ୍ୟକଳାପ ଗୁଡ଼ିକ ଉପଭୋଗ କରୁ